ଆମ ଅଞ୍ଚଳରେ ଦେଖାଯାଏ କାଉ କୋଇଲି ପ୍ରଜାପତି କାଠ ହଣା ଚଢ଼େଇ ଆଉ ଏଇ ଯେଉଁ ପ୍ରଜାପତି କାଉ କୋଇଲି ହଳଦୀବସନ୍ତ ଆ ଏଇ ସବୁ ଦେଖାଯାଏ ସେ ଭିତରୁ ମତେ ହଳଦୀବସନ୍ତ ଭଲ ଲାଗେ କାରଣ ହଳଦୀବସନ୍ତ ଦେଖିବାକୁ ବହୁତ ମାନେ ସୁନ୍ଦର ଦେଖାଯାଏ ଆଉ ଲୋକ କୁହନ୍ତି ଯେ ହଳଦୀବସନ୍ତ ଦେଖିଲେ ଶୁଭ ର ପ୍ରତୀକ ସେଥିପାଇଁ ମୁଁ ଯେତେବେଳେ ହଳଦୀ ବସନ୍ତ ଦେଖେ ମତେ ବହୁତ ଭଲ ଲାଗେ ମୋ ମନରେ ବହୁତ ମାନେ ଖୁସିର ଶିହରଣ ଖେଳିଯାଏ ମତେ ବହୁତ ଭଲ ଲାଗେ ହଳଦୀ ବସନ୍ତ ଆଁ ସେ ସେଇ ହଳଦୀବସନ୍ତ ଯେତେବେଳେ ବସିଥିବ ଗଛ ରେ ହଟାତ୍ ମୋର ନଜର ପଡ଼ିଯାଇଥିବ ମୁଁ ତାକୁ ଅନେଇକି ଚାହିଙ୍କି ରହିଥିବି କାରଣ ହଳଦୀବସନ୍ତ ଦେଖିଲେ ଶୁଭ କୁହନ୍ତି କିନ୍ତୁ ମତେ ବି ବହୁତ ମୋ ନିଜ ମନ ଭିତରୁ ମତେ ତାକୁ ବହୁତ ଭଲ ଲାଗେ ହଳଦୀବସନ୍ତକୁ ଆଁ ଗୋଟେ ନ ହେଲେ ଦୁଇଟା ଦିନକୁ ଏମିତି ଯେତେବେଳେ ଦେଖୁଥିବି ଗୋଟେ ନହେଲେ ଦୁଇଟା ଦେଖିଥିବି ଆଉ ମଝିରେ ମଝିରେ ସୁଦୁ ଦେଖାଯାଉନଥିବେ ଫୁଣି ହଟାତ୍ ମଝିରେ ମଝିରେ ଦେଖାଯାଉଥିବେ ଏଇଭଳି ସବୁ ହଳଦୀବସନ୍ତ ଆସନ୍ତି ଆମ ଅଞ୍ଚଳରେ ମୁଁ ଏ ସବୁ ଦେଖିବାକୁ ମିଳିଥାଏ ଆଉ ବହୁତ ସୁନ୍ଦର ଲାଗେ ବହୁତ ମନ ମୋହିଯାଏ ମୋର ଆଉ ହଳଦୀବସନ୍ତ ବହୁତ ଭଲ ଲାଗେ ମତେ